ଭାରତର ଶିକ୍ଷା ବ୍ୟବସ୍ଥା ଆଗ ଅପେକ୍ଷା ଏବେ ସୁଧୁରିବାରେ ଲାଗିଛି ଅନ୍ୟ ଦେଶ ସହ ତୁଳନା କଲେ ଏହା ଟିକିଏ ପଛରେ ରହିଯାଇଛି କାରଣ ଆମେ ସେହି ପୁସ୍ତକ ଭିତରେ ହିଁ ରହିଯାଇଛେ କିନ୍ତୁ ଶିକ୍ଷା ପାଇଁ ଏବେ ବହୁତ ଆଧୁନିକ ଉପକରଣ ପ୍ରଣାଳୀ ଆସିବା ସଙ୍ଗେସଙ୍ଗେ ନୂତନ ବିଷୟ ସବୁ ଆସିଲାଣି ଆମକୁ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ କେବଳ ଚାକିରୀ ପାଇଁ ନୁହେଁ ନୂତନ କିଛି ଶିଖିବା ପାଇଁ ପଢ଼ିବା ପାଇଁ ମଧ୍ୟ ଦରକାର ନିଜ ବିଷୟବସ୍ତୁ ସହ ନୂତନ ଜ୍ଞାନ କୌଶଳ ଶିକ୍ଷା ଦ୍ୱାରା ପିଲାମାନେ ମଧ୍ୟ ଉଚ୍ଚ ଶିକ୍ଷିତ ହେବାପାଇଁ ଅତି କମ୍ ସମୟ ଭିତରେ ଜାଣିପାରୁଛନ୍ତି